ଆମ ଦେଶ ଭାରତ ଭାରତ ଏକ କୃଷିପ୍ରଧାନ ଦେଶ ଭାରତର ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ କୃଷି କରାଯାଏ ଭାରତ ପ୍ରଧାନ ଖାଦ୍ୟ ହେଉଛିି ଭାତ ଭାତ ଚାଉଳ ତିଆରି ହୁଏ ଓ ସେହି ଚାଉଳ ଧାନରୁ ତିଆରି ସେହି ଧାନ ଉତ୍ପାଦନରେ ଭାରତ ସ୍ଥାନ ଦିଏ ଆମେ ଭାରତରେ ଦୁଇଥର ଚାଷ କରିଥାଉଁ ଗୋଟିଏ ରବି ଫସଲ ଓ ଅନ୍ୟଟି ରବି ଫସଲ ଧାନ ବ୍ୟତୀତ ଅନ୍ୟଟି କୃଷି କାର୍ଯ୍ୟ ମଧ୍ୟ କରାଯାଏ ଯେପରି ଗହମ ଚୀନାବାଦାମ ରାଶି ଗମ ବିରି କୁଲୁଦ ଇତ୍ୟାଦି ଅନେକ ପରିବା ପନିପରିବା କୋବି ବେଗନ ମିର୍ଚା ଆଲୁ ଭେଣ୍ଡି ପାତଲହଣ୍ଟା ଜଲସେମୀ ଗୁଆସେମୀ ଚାଷ କରି ଆମେ ଯାହା ବଜାରରେ ବିକ୍ରି କରୁ କିଛି ଅର୍ଥ ଉପାଦାନ କରୁ